ଭଦ୍ରକ ଜିଲ୍ଲାରେ ଅନେକ ଗୁଡ଼ିଏ ଉଲ୍ଲେଖନୀୟ ଲ୍ୟାଣ୍ଡମାର୍କ ବା ଐତିହାସିକ ସ୍ଥାନ ରହିଛି ଯେପରିକି ଏରମ୍ ଯାହାକୁ ରକ୍ତତୀର୍ଥ ବୋଲି କୁହାଯାଏ ଏଠାର ଘଟଣାଟି ହେଲା ଯେପରି ବ୍ରିଟିଶ୍ ସାମ୍ରାଜ୍ୟବେଳେ ଆମ ଭାରତରେ ଜାଲିଆନାବାଲାବାଗ ହତ୍ୟାକାଣ୍ଡ ଘଟିଥିଲା ଇଂରେଜମାନେ ନିର୍ମମ ଭାବେ ନିରୀହ ଲୋକମାନଙ୍କୁ ଗୁଳିକରି ହତ୍ୟା କରିଥିଲେ ସେହିଭଳି ଭଦ୍ରକର ଏରମ୍ ସ୍ଥାନରେ ଏକ ସଭା ଚାଲିଥିବାବେଳେ ଇଂରେଜ ସରକାରଙ୍କ କିଛି ସିପାହୀ ଆସି ସେଠାରେ ନିରିହ ନିର୍ମମ ଲୋକମାନଙ୍କୁ ଗୁଳିକରି ହତ୍ୟା କରିଥିଲେ ତେଣୁ ସେଇ ସ୍ଥାନଟିକୁ ଏରମର ରକ୍ତତୀର୍ଥ ବୋଲି କୁହାଯାଏ ଏହା ବାଦ୍ ଭଦ୍ରକରେ ପ୍ରସିଦ୍ଧ ଆରଡ଼ିର ଆଖଣ୍ଡଳମଣୀ ମନ୍ଦିର ଅଛି ଯାହାର କାହାଣୀଟି ଅତି ଭଲ ଓ ବେଶ୍ ମନ ପସନ୍ଦ ଏଠାରେ ବାବା ଆଖଣ୍ଡଳମଣୀ ପୂଜା ପାଆନ୍ତି ଏବଂ ଲୋକମାନେ ତାଙ୍କୁ ବେଶ୍ ଭକ୍ତିର ସହ ପୂଜା ଅର୍ଚ୍ଚନା କରିଥାନ୍ତି ଓ ଏଠାରେ ଏକ କାଳୀମାଙ୍କର ମନ୍ଦିର ମଧ୍ୟ ଅଛି ଯାହାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତମାନେ ଦର୍ଶନ କରିବାକୁ ଆସିଥାନ୍ତି ଓ ଏଠାରେ ପୂଜା ଅର୍ଚ୍ଚନା କରି ନିଜର ମନସ୍କାମନା ପୂରଣକରି ଫେରି ଯାଇଥାନ୍ତି